ଆପଣଙ୍କୁ ଏଥିରେ କିଛି ପରିବା ନେବାର ଅଛି ଏହି ପୋଟଳ ଭେଣ୍ଡି କଲରା ବାଇଗଣ ଏସବୁ ଆଉ ବର୍ଷା ଋତୁରେ କ'ଣ କ'ଣ ସବୁ ପନିପରିବା ଆପଣ ବିକ୍ରି କରୁଛନ୍ତି କ'ଣ କେତେ ରେଟ୍ ଅଛି କେତେ କ'ଣ ଜହ୍ନି ରେଟ୍ ଆଉ ଗ୍ରୀଷ୍ମ ଋତୁରେ କ'ଣ ସବୁ ପନିପରିବା ବେପାର କରନ୍ତି ଆଉ କ'ଣ କେତେ ରେଟ୍ ମୁଁ କୋବି ନେବି ବୋଲିକି କହୁଛି ଆଉ ଆଉ ରେଟ୍ କେତେ କ'ଣ କମ୍ ନାହିଁ

ଟିକିଏ ତ କମ୍ କରନ୍ତୁନା ଜହ୍ନିଟା ହଁ କେଜିଏ ନେବି କହୁଥିଲି ଆଉ ବହୁତ ରେଟ୍ ଅଛି ଆଉ ଆପଣ ଯଦି ଟିକିଏ ରେଟ୍ କମ୍ କରନ୍ତେ ଦୁଇ ତିନି କେଜି ନେଇଯାଆନ୍ତି ଆଉ ହଁ ଆମେତ ଯାହାହେଲେ କେଜିଏ ଜାଗାରେ ଅଧକିଲେ ଖାଇବୁ ନା ଯାହାହେଲେ ଅଧକିଲେ ନେବୁ ଆଉ ବା କେଜିଏ ନେବୁ ଯଦି ଆପଣ ରେଟ୍ ଟିକିଏ କମ୍ କରିବେ ଆଉ ହଉ ଏକ୍ଷୀଣିଆ ତ ଟିକିଏ ଅଧକିଲେ ହଉ ଯେମିତି ହଉ ସେମିତି ଖାଇବା ଆଉ ଶୀତଦିନେ ବେଶୀ ଖାଇବା ଆଉ କ'ଣ ମୁଁ ଆଜି ଯିବି ବାରଟାବେଳେ ଯିବି ଆପଣଙ୍କ ଦୋକାନକୁ ହଁ ଯିବୁ ଏଗାରଟା ବେଳକୁ ପଳେଇବି ମାନେ ଧରିକି ଆସିବି ଜହ୍ନି ମୋ ପାଇଁ କେଜିଟେ ରଖିଦେଇଥିବେ ଆଉ କୋବି ଦୁଇଟା ରଖିଥିବେ ଆଉ ରେଟ୍ ପାଟ ତ ଆପଣ ବହୁତ କହୁଛନ୍ତି ଆଉ କ'ଣ ନେବୁ ସେଇ ଅଧକିଲେ ବାଇଗଣ ନେବୁ ଆଉ

ହଁ ଅଧିକ ବି ନେଲେବି ଆମେ ରେଟ୍ ରେ ବି ଆମର ପଚିଯାଉଛି ନା ରହୁନି ବର୍ଷାଦିନ ଆପଣ ଯଦି ଅଳପ ଦେବେ ତାହାଲେ ତ ଅଧକିଲେ ମୁଁ ନେଇକି ଯାଏଁ ଆଉ ଦିଦି କ'ଣ କାକୁଡି଼ ରଖୁନାହାନ୍ତି କି କାକୁଡି଼ ରେଟ୍ କେତେ କହୁଛନ୍ତି କାକୁଡି଼ ଏତେ ରେଟ୍ ହୋଇଗଲାଣି ହଉ ଠିକ୍ଅଛି ଅଧକେଜିଏ ଦେଇଦେବେ ଆଉ ଅଧକେଜିଏ ନେବି ଆଉ ଆଜ୍ଞା ହଉ ହଉ ହଉ